ହ୍ୟାଲୋ ନମସ୍କାର ନମସ୍କାର ନମସ୍କାର ନମସ୍କାର ଆରେ ରାତିକୁ ତ ଆସିବୁ ତୁ ସବୁଦିନ ରୋଷେଇ କରୁଛୁ ଆଜି କାଇଁ ଟିକିଏ ମନ ହେଉଛି ସେ ଯେଉଁ ଭାଇନା ଦହିବରା ଆଳୁଦମ୍ ନାହିଁ ଅଡ଼ାଲ୍ଛକରେ ହଁ ହଁ ହଁ ହଁ ଅଡ଼ାଲ୍ କଲେଜ୍ ଛକ ଆରେ ତା ଦୋକାନ ଏବେ ଖୋଲା ଥିବ ତ ଆରେ ଆରେ ମୁଁ କ'ଣ ଶୁଣୁଛି ସେ ଭଲ ଦହିବରା ଆଳୁଦମ କରୁଛି ବୋଲି ଆଜି ମୋର ଜଣେ ସାଙ୍ଗ ଆସିଥିଲା ଆମ ଅଫିସ୍କୁ କହିଲେ ଯେ ଭାଇନା ଭଲ ଆଳୁଦମ୍ ଦହିବରା କରୁଛି ଲୋକ ସେଠି ଜମା ହେଉଛନ୍ତି ଚାଲ ଟିକିଏ ଯିବା ଆଜି ସାଥି ହୋଇକି ବାଇକ୍ରେ ମିଶିକି ଦହିବରା ଆଳୁଦମ୍ ଖାଇକି ଆସିବା ଆରେ କେତେଟାରେ ଯିବା କ'ଣ ଏଇ ତିନିଟାରୁ ସାଢେ ତିନିଟା ସମୟରେ ଆସ ଖରା ତ ଜୋର୍ ହେଉଛି ଏ ତିନିଟାରୁ ସାଢେ ତିନିଟା ଭିତରେ ଆମେ ଯିବା ଟିକିଏ ଖାଇକି ଆସିବା ଆଉ କିଛି ପାର୍ସଲ୍ ଆଣିକି ଆସିବା ଆଉ ଆରେ ସେ ପିଲାଟା ଅଛି ଝିଅଟା ଅଛି ଆଉ ସେ ପୁଅ ଅଛି ଆଉ ସେ ଟିକିଏ ଦହିବରା ଆଳୁଦମ୍କୁ ଭଲପାଆନ୍ତି ଆଉ ଦୁଇ ପ୍ଲେଟ୍ ପାର୍ସଲ୍ ଆଣିବା ଆଉ ଆମେ ଦୁଇ ପ୍ଲେଟ୍ ଖାଇକି ଆସିବା ଆଉ ଆରେ ଆରେ ନାଇଁ ଏଇନା ଦହି ନାହିଁ ଘରେ ଦହି ଆଣିବାକୁ ପଡ଼ିବ ବିରି ଆଣିବାକୁ ପଡ଼ିବ ତେଲ ଆଣିବାକୁ ପଡ଼ିବ ଖର୍ଚ୍ଚ ଅଧିକ ହେବ ତେଣୁ ଆମେ ଦୁଇ ପ୍ଲେଟ୍ ଖାଇବା ଦୁଇ ପ୍ଲେଟ୍ ପାର୍ସଲ୍ ଆଣିକି ପଳାଇ ଆସିବା ଆଉ ଆଚ୍ଛା କାର୍ ନେବାନି ଆମେ ବାଇକ୍ରେ ଯିବା ହଁ ବାଇକ୍ରେ ଯିବା ବାଇକ୍ରେ ଯିବା ଦୁଇ ପ୍ଲେଟ୍ ଖାଇବା ଆଣିକି ଆସିବା ଆଉ କ'ଣ ଭଲ ଦହିବରା କରୁଛି ତ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ମୋ ସାଙ୍ଗ କହୁଥିଲା ତ ଆଉ ଆଚ୍ଛା ତୁ କେଉଁଠି ଅଛୁ ଏବେ ଆଚ୍ଛା ତୁ କେତେ ସମୟ ଭିତରେ ଆସି ମୋ ପାଖରେ ପହଞ୍ଚିପାରିବୁ ଆଚ୍ଛା ଗୋଟେ କାମ କରେ ସେ ଦୋକାନରୁ ପାନ ଦୁଇଟା ମୋ ପାଇଁ ଆଣିକି ଆସିବୁ ଜାଣିଛୁ ତ ମୋର କେଉଁ ପାନ ହଁ ପାନ ଦୁଇଟା ଆଣିକରି ଆସେ ମୁଁ ଗାଡ଼ି ବାହାର କରୁଛି ହଉ ହଉ ମୋ ନାଁରେ ବାକି ଖାତାରେ ଲେଖିଦେ ଲେଖିଦେ କାଲି ପଇସା ନେଇକି ପେମେଣ୍ଟ୍ କରିଦେବୁ ଆଉ ଆଉ ଆସିଲେ ଜଲ୍ଦି ଯିବା ଆଉ ମୁଁ ଗାଡ଼ି ବାହାର କରୁଛି ଗ୍ୟାରେଜ୍ରୁ ଆରେ କେଉଁ ପାର୍କ୍ କଥା ତୁ କହୁଛୁ ଆଚ୍ଛା ଆଚ୍ଛା ଆଚ୍ଛା ଓହୋ ଇନ୍ଦିରା ପାର୍କ୍ କି ଓ ହଉ ହଁ ଜାଣିଛି ଇନ୍ଦିରା ପାର୍କ୍ ଇନ୍ଦିରା ପାର୍କ୍ ହଉ ହଉ ତୁ ଆଉ ଡେରି କରନି ଆସେ ଜଲ୍ଦି ଆସେ ହଉ ମୁଁ ବାହାରିଲି ପ୍ୟାଣ୍ଟ୍ ସାର୍ଟ୍ ପିନ୍ଧିବା ପାଇଁ ଯାଉଛି ହଁ ହଁ ହଁ ଜଲ୍ଦି ଆସ ଜଲ୍ଦି ଆସ ହଉ